ଆମର୍ ଭାରତର ଜଲବାୟୁ ବହୁତ ଭଲ୍ ଆଉ ଆମର୍ ତିନ୍ ଟା ଋତୁ ଆଇସି ଯେନ୍ତାକି ଶୀତ ଖରା ବର୍ଷା ଆଉ ଶୀତ୍ ମାସ୍ରେ ବହୁତ୍ ଭଲ୍ ଲାଗ୍ସି ଥଣ୍ଡା ପଡ଼୍ସି ଫେର୍ ବି ଭଲ୍ ଲାଗ୍ସି ଆଉ ଖରା ବେଶୀ ଖରା ହେସି ଆଉ ଯେନ୍ଟାକି ଆମର୍ ଆଖର୍ ପାଖର୍ ପାନି ନାଦନଳ ସବୁ ଶୁଖି ଯାଇସି ଆଉ ତାର ଦ୍ଵାରା କି ଟିକେ କଷ୍ଟ ହେସି ଫେର୍ ବି ଆମର୍ ଭଲ୍ ଲାଗ୍ସି ଗୋଟି ଛୁଟି ହେସି ସ୍କୁଲ୍ମାନେ କଲେଜ୍ମାନେ ତା ଦ୍ଵାରା ବି ଭଲ୍ ଲାଗ୍ସି ଫେର୍ ବି ହୋମ୍ୱାର୍କ୍ ବହୁତ୍ ଦେସନ୍ ଆଉ ବର୍ଷା ବର୍ଷା ହେଲେ ପୂରା ଆମର୍ ଭାରତ୍ ପୂରା ସବୁ ଆଡ଼େ ପୂରା ଗ୍ରୀନ୍ ଗ୍ରୀନ୍ ଦିସ୍ସି ଜଳବାୟୁ ବହୁତ୍ ଭଲ୍ ଦିସ୍ସି ବର୍ଷା ମାସେ ଆଉ ଯେତେବେଲେ ବର୍ଷା ହେସି ପୂରା ସବୁ ଆଡ଼େ ପୂରା ହରିଆଲି ଦିସ୍ସି ପୂରା ଗ୍ରୀନ୍ ବର୍ଷା ହେଲେ ଆମେ ଚାଷ ଭଲ୍ ସେ କରିପାର୍ସୁଁ ଆଉ ଚାଷ ଭଲ୍ ସେ ହେଲେ ଖା ଭଲ୍ ସେ ଖାଦ୍ୟ ଆମେ ଖାଇପାର୍ମୁ ଆଉ ବହୁତ୍ ଭଲ୍ ଆମର୍ ଭାରତ ଦେଶରେ ଚାଷ ବି ଭଲ୍ ସେ ହେସି ଆଉ ସବ୍କେ ଭଲ୍ ଭାବ୍ରେ ଖାଦ୍ୟ ବି ମିଲ୍ସି ବର୍ଷା ଯଦି ଭଲ୍ ସେ ବର୍ଷା ହେଲା ବୋଲେ ଖାଦ୍ୟ ବି ଆମ୍କେ ଭଲ୍ ସେ ମିଲ୍ବା ଆମେ ଚାଷ କରିକିନା ଭଲ୍ସେ ଖାଦ୍ୟ ଖାଇପାର୍ମୁ